ହ୍ୟାଲୋ ମୁଁ ଗୀତା ମହାନ୍ତ କହୁଥିଲି ସଂସ୍ଥାରୁ ଆପଣ ଜଗନ୍ନାଥ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଥିଲେ ମୁଁ ମୋ ସାଙ୍ଗମାନଙ୍କ ସହିତ ଓଡ଼ିଶା ବୁଲିବା ପାଇଁ ଯାଇଥାନ୍ତି ତ ଆମେ ଆପଣଙ୍କର ରେଗୁଲାର୍ କଷ୍ଟମର୍ ତେଣୁ ଆପଣ କିଛି ଆପଣଙ୍କର ପାଖେ କିଛି ଅଫର୍ ରହିଛିକି କି ଆପଣ କେତେ ପଇସା ନେବେ ତାହା ଆମକୁ ଜଣାନ୍ତୁ